ମୋତେ ବାହାର ଦେଶକୁ ଯିବାକୁ ଭଲ ଲାଗେ ବୁଲିବାକୁ ଯିବା ପାଇଁ କିନ୍ତୁ ବସ୍ରେ ଗଲେ ସେ ବସ୍ରେ ଗଲେ ସେ ଅସୁବିଧା ହୁଏ ସେଠାରେ ବିଶ୍ରାମ କରିବା ପାଇଁ ଜାଗା ନ ଥାଏ ବିଶ୍ରାମଗାର ନ ଥାଏ କିମ୍ବା ଶୌଚାଳୟ ନଥାଏ ଗଲେ ରାସ୍ତାରେ ବହୁତ ଅସୁବିଧା ହୁଏ ବସ୍ରେ ଗଲେ ବିଶ୍ରାମ କରିବା ପାଇଁ ଜାଗା ବି ନଥାଏ ଆଉ ଶୌଚାଳୟ ନ ଥାଏ ରାସ୍ତା ଘାଟ ଅସୁବିଧା ଲୋକ ପ୍ରାୟ ବସ୍ ଆକ୍ସିଡ଼େଣ୍ଟ୍ ହେକା ହେଇଯାଏ ଆଉ ରାସ୍ତାଘାଟ ସୁବିଧା କଲେ ସରକାରର ଶୌଚାଳୟ ରାସ୍ତାଘାଟ ସୁବିଧା କଲେ ଆମକୁ ସୁବିଧା ହୁଅନ୍ତା ବାହାର ଦେଶ ରାଜ୍ୟକୁ ଯିବା ପାଇଁ ନହେଲେ ବହୁତ ଅସୁବିଧା ହେଉଛି ସେଠାରେ ରହିବା ପାଇଁ ଆଉ ଶୌଚାଳୟ ପାଇଁ ଆଉ ରାସ୍ତାଘାଟ ଅସୁବିଧା ବସ୍ରେ ଗଲେ ଏଇସବୁ ଅସୁବିଧା ହୁଏ ସେଠାରେ ପାଣିର ସୁବିଧା ନଥାଏ ଶୌଚାଳୟ ପାଇଁ ଆଉ ଇଏ ରହିବା ପାଇଁ ବିଶ୍ରାମ କରିବା ପାଇଁ ବି ଜାଗା ନ ଥାଏ ବସ୍ରେ ଯଦି ସୁବିଧା କରିଦିଅନ୍ତେ ସରକାର ହଁ ଘର ତା'ହେଲେ ଆମକୁ ସୁବିଧା ହୁଅନ୍ତା ବାହାର ଦେଶକୁ ଯିବା ପାଇଁ ଆଉ ରାସ୍ତାଘାଟର ସୁବିଧା କରିଦିଅନ୍ତେ ତା'ହେଲେ ଆମେ ଆଉ ଅସୁବିଧାର ସମ୍ମୁଖୀନ ହୁଅନ୍ତେ ନାହିଁ ନହେଲେ ବହୁତ ଅସୁବିଧା ହଉଛି ଯିବା ପାଇଁ ବସ୍ରେ ସେଇଟା